ଆମର ବାରି ପଟେ ଗୋଲାପ ଫୁଲ ଲଗେଇଥାଉ ଏବଂ ପାଣି ଖତ ଏଇ ପନିପରିବା ଖତ ପକାଇ ପିଆଜ ଚୋପା ଦେଇ ଫୁଲ ଗଛ ସମ୍ପୂର୍ଣ୍ଣ ଭାବରେ ବଡ଼ କରିଥାଉ ଏବଂ ଫୁଲ ଫୁଟିଲେ ଘର ପାରି ବହୁତ ବାସନାରେ ଭଲ ଲାଗିଥାଏ ଏବଂ ଦେଖିବାକୁ ବି ବହୁତ ପସନ୍ଦ ସମସ୍ତଙ୍କୁ ଆସିଥାଏ ଏବଂ ଖୁସିରେ ବି ସମସ୍ତେ ଅନୁଭବ କରିଥାନ୍ତି